ମୁଁ ଯେଉଁ ଜୋତା କିଣିଥିଲି ସେ ଜୋତା ତାର ପ୍ରିଣ୍ଟ ଭଲ ଆଉ ସହଜକେ ସେ ବଦି ଜୋତାରୁ ବାହାରି ଯାଉନାହିଁ ଆଉ ପିନ୍ଧିବାକୁ ବହୁତ ଆରମ୍ ଲାଗୁଛି